ସହର ତୁଳନାରେ ଗ୍ରାମମାନଙ୍କର ସ୍ୱାସ୍ଥ୍ୟ ସେବା ଖୁବ ନିମ୍ନମାନର ଏଠାରେ ଆଶା କର୍ମୀ ଆଉ ଛୋଟ ଛୋଟ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ଏଠାରେ ବଡ଼ ବଡ଼ ରୋଗ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କୌଣସି ପ୍ରକାର ଚିକିତ୍ସାର ଉପଲବ୍ଧ ନଥାଏ ଯାହା ଦ୍ୱାରା କି ଲୋକମାନେ ସହରରୁ ଗାଁରୁ ସହର ଯିବାକୁ ସେମାନଙ୍କୁ ସମୟ ଲାଗିଥାଏ ସେମାନଙ୍କ ପାଖରେ ବିଶେଷ କରି ପଇସା ନଥାଏ ଯାହାଦ୍ୱାରା ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହୁଅନ୍ତି କିନ୍ତୁ ସହରାଞ୍ଚଳରେ କଣ ହୁଏ ନା ବିଭିନ୍ନ ପ୍ରକାର ସରକାରୀ ଓ ବେସରକାରୀ ଅନେକ ଗୁଡ଼ିଏ ଡାକ୍ତରଖାନା ଅଛି ଯେଉଁ ଡାକ୍ତରଖାନା ମାନଙ୍କରେ ବିଭିନ୍ନ ପ୍ରକାର ପରୀକ୍ଷାର ସୁବିଧା ଉପଲବ୍ଧ ଓ ତୁରନ୍ତ ଚିକିତ୍ସାକୁ ର ସୁବିଧା ଥାଏ ଯେଉଁଟା କି ଆମ ଗ୍ରାମମାନଙ୍କରେ ନଥାଏ ତେଣୁ ଆଜି କାଲି ଲୋକମାନେ ବୟସ ହୋଇଗଲା ପରେ ସେମାନେ ଗ୍ରାମ ଅପେକ୍ଷା ସହରକୁ ବିଶେଷ ଆପଣାଉଛନ୍ତି କେବଳ ଶିକ୍ଷା ସ୍ୱାସ୍ଥ୍ୟର ସେବା ପାଇଁ